ହ୍ୟାଲୋ ଆପଣ ତାରିଣୀ ଜୁଏଲର୍ସରୁ କହୁଛନ୍ତି ତାରିଣୀ ଜୁଏଲର୍ସରୁ କହୁଛନ୍ତି ଆପଣଙ୍କ ପାଖରେ ସବୁ ହାର ଡିଜାଇନରେ ସବୁ ଅଛି କେମିତି କେମିତି ଡିଜାଇନ ଅଛି କେମିତିକା ଡିଜାଇନ ସବୁ ଅଛି ହଁ ବହୁତ ଭଲ ଡିଜାଇନରେ ମିଳିବ ତା'ଦେହରେ ଲାଖ ଦିଆହୋଇଥିବ ମାନେ ଛିଣ୍ଡିଯିବନି କି ଭାଙ୍ଗିବନି ତା'ର ଚେନ୍ ବି ଭଲ ମୋଟା ଥିବ ଦୁଇ ଭରିରେ ସେ ସାଙ୍ଗେ ସାଙ୍ଗେ ମିଳିବ ନା ଟାଇମ୍ ଲାଗିବ

ଡିଜାଇନ ଉପରେ ଯେ ଯେଉଁ ଆମର ଯେଉଁ ଚାପା ରାଣୀହାର ଯେଉଁ ସେହି ଟାଇପ୍ର ରାଣୀହାର ଯେଉଁ ଡିଜାଇନର ଟିକେ ମାନେ ମଜବୁତ ଥିବ ମୋଟା ତା'ର ଥିବ ଯେମିତି ଛିଣ୍ଡିବନି ଆଉ ତା'ର ଲକେଟ ତା'ର ମୋଟା ଥିବ ହୁଁ ଓହୋ ତା'ହେଲେ ଏହିଟା ଡିଜାଇନଟା ତୁମେ ପଠାଇଲେ ଆମେ ଚଏସ୍ କରିକି ପଠାଇଲେ ତା'ପରେ ତୁମେ ସେଠୁ ଦେବ ସୁନା ଭରି କେତେ ଅଛି ଏହିନେ ସୁନା ଭରି କେତେ ଅଛି ଓହୋ ହେଉ ତା'ହେଲେ କେତେଦିନ ଲାଗିବ ଆଠ ଦିନ ଲାଗିବ ବୋଧେ ଆଉ ଆମର କୋଡ଼ିଏ ତାରିଖ ଦରକାର ଅଛି ହେଉ ସେହି ଅନୁସାରେ ତୁମେ ଡିଜାଇନ ତିଆରି କରିକି ସେହି ଅନୁସାରେ ଫୋନ କଲେ ଆମେ ଯାଇ ଆଣିବୁ ଆଉ ମେକିଙ୍ଗ ଚାର୍ଜ ଫ୍ରି ଅଛି ଓହୋ ଏହିନେ କ'ଣ ଅଫର ଅଛି କିଛି ହଁ ହଁ ୱାଟସ୍ଆପ ନମ୍ବର ଏହିଟା ହଁ ହୁଁ ହେଉ ତାହା ହେଲେ ତୁମ ଡିଜାଇନ କେଉଁ ଦଶ ପନ୍ଦରଟା ପଠାଇବେ ତା'ପରେ ଆମେ ସେଥିରୁ ବାଛିବୁ କେଉଁଟା ହୁଁ ହୁଁ ନାହିଁ ଆଉ ଅଲଗା କିଛି ନାହିଁ ଖାଲି ସେ ହାର ହେଉ ହେଉ ହେଉ ହେଉ ହଁ